ନୟାଗଡ଼ ଜିଲ୍ଲାର ମୁଖ୍ୟ କୃଷିଯାତ ଦ୍ରବ୍ୟ ହେଲା ଧାନ ଆଖୁ ମୁଗ ବିରି ଏବଂ ପନିପରିବା ବର୍ଷକୁ ସବୁ ସମୟରେ କରିଥାନ୍ତି ଘରମାନଙ୍କରେ ପଶୁ ସମ୍ପଦ ପାଇଁ ବଳଦ ଛେଳି ମେଣ୍ଢା ପାଳନ କରନ୍ତି ଜଳସେଚନର ସବୁ ଜମିରେ ନଥାଏ କେହି କେହି ମଟର ସାହାଯ୍ୟରେ ପୋଖରୀରୁ ପାଣି ମଡ଼ାନ୍ତି ଚାଷ ଜମିରେ ଆଗରୁ ଲୋକମାନେ ବଳଦ ହଳ ସାହାଯ୍ୟରେ କରୁଥିଲେ ଏବଂ ପାୱାରଟିଲର ସାହାଯ୍ୟରେ ଲୋକମାନେ କୃଷି କାର୍ଯ୍ୟ ଏବେ ସହଜ ଉପାୟରେ କରିପାରୁଛନ୍ତି